ମୁଁ ଜାଣିଥିବା ନେତା ହେଉଛନ୍ତି ନବୀନ ପଟ୍ଟନାୟକ ସେ ହେଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ସେ ଜଣେ ଭଲ ନେତା ସେ କୋଡ଼ିଏ ବର୍ଷ ହେଲାଣି ଶାସନ କରୁଛନ୍ତି ସେ ଲୋକମାନଙ୍କର ବହୁତ ସେବା କରିଛନ୍ତି ଓ ଲୋକମାଙ୍କର ବହୁତ ପ୍ରିୟ ମଧ୍ୟ ହୋଇଛନ୍ତି ସେ ଷାଠିଏ ବର୍ଷରୁ ଉର୍ଦ୍ଧ୍ଵ ବୃଦ୍ଧ ମାନଙ୍କୁ ମଧୁବାବୁ ପେନସନ ଯୋଗାଇ ଦେଉଛନ୍ତି ଏବଂ କୃଷି ମାନଙ୍କୁ କାଳିଆ ଯୋଜନା ମାଧ୍ୟମରେ ପାଞ୍ଚ ହଜାର ଟଙ୍କା ରାଶି ଘୋଷଣା କରିଛନ୍ତି ଓ ମହିଳାମାନଙ୍କୁ ନାରୀ ସଶକ୍ତି କରଣ ମାଧ୍ୟମରେ ଏସ୍ଏଚ୍ଜି ଗ୍ରୁପରୁ ଲୋନ୍ ଆଣିବା ପାଇଁ ସୁଯୋଗ ପ୍ରଦାନ କରିଛନ୍ତି ଓ ସେମାନେ ସେଠାରୁ ଲୋନ୍ ଆଣି ନିଜର ପରିବାର ଚଳାଇଥାନ୍ତି ଓ ବିଭିନ୍ନ ପ୍ରକାରର ଚାଷବିସ ମଧ୍ୟ କରିଥାନ୍ତି ଓ ଗର୍ଭବତୀ ମହିଳାକୁ ଶହେ ଆଠ ଆମ୍ବୁଲାନ୍ସ ଯୋଗାଇ ଦେଇଥାନ୍ତି ଏହିପରି ଭାବରେ ନବୀନ ପଟ୍ଟନାୟକ ଆମ ରାଜ୍ୟର ବହୁତ ଉନ୍ନତି କରିଛନ୍ତି ଏବଂ ଲୋକମାନଙ୍କର ବହୁତ ଉପକୃତ କରିଛନ୍ତି ଓ ଲୋକମାନେ ତାଙ୍କୁ ବହୁତ ଭଲ ପାଉଛନ୍ତି